କର୍କଟ ବା ହୃଦ୍ରୋଗ ଭଳି ଗମ୍ଭୀର ରୋଗର ଚିକିତ୍ସା ପାଇଁ ବି ଆମେ ଜାଣିବାରେ ଆମର କଳା ହାଣ୍ଡିରେ ସେମିତି କିଛି ସୁବିଧା ନାହିଁ ଯାହା ଅଛି ସିଏ କୁଆଡ଼କୁ ନୁହେଁ ବାଧ୍ୟ ହେଇକି ଆମକୁ କଟକ ଆଉ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡ଼ୁଛି ଏବେ ସରକାର ଯେଉଁ ରେଣ୍ଡବାଜି ମେଡ଼ିକାଲ୍ଟି କରିଛନ୍ତି ହସ୍ପିଟାଲ୍ଟି ଆମେ ଖୁସି କି ଆମ ଲୋକ ନାଁରେ ହେଇଛି କିନ୍ତୁ ଜିନିଷ କାଇଁ ନୂଆ ନୂଆ ଆରମ୍ଭ ହେଉଛି ଏଇ ଟିକେ ଇଏ